ହଁ ମୁଁ ଜଣେ ନାମୀ ଦାମୀ ଜଣାଶୁଣା ଏରିଆର କଳାକାରଟେ ଏବଂ ଆର୍ଟିଷ୍ଟ୍ ମଧ୍ୟ ମୁଁ ଏପରି ଚିତ୍ରାଙ୍କନ କରେ ଯେ ସମସ୍ତେ ଜାଣନ୍ତି ଆମ ଡିଷ୍ଟ୍ରିକ୍ଟ ଲେବୁଲ୍ରେ କାଇଁ ଷ୍ଟେଟ୍ ଲେବୁଲ୍ରେ ବି ସମସ୍ତେ ମଧ୍ୟ ଜାଣିଛନ୍ତି ଆଉ ଆମ ଦେଶରେ ଯେତିକି ମହାପରୁଷ୍ ଅଛନ୍ ସେମାନଙ୍କର ଜୀବନ୍ କାହାଣୀ ଉପରେ ଲେଖାଲୁଖି ମଧ୍ୟ କରେ ମୁଇଁ ଚିତ୍ରାଙ୍କନ ମଧ୍ୟ ଅଙ୍କନ କରିଥାଏ ମୁଁ ସମୁଦ୍ର ବେଳାଭୂମିରେ ମଧ୍ୟ ଯାଇକିରି ସୁନ୍ଦର୍ ସୁନ୍ଦର୍ ଚିତ୍ର ଅଙ୍କନ କରେ ଯାହାକି ସମସ୍ତ ଲୋକମାନେ ମନମୁଗ୍ଧ ହୋଇ ମୋ ଚିତ୍ରାଙ୍କନକୁ ଦେଖି ସମସ୍ତେ ବାଃ ବାଃ କରନ୍ତି ଆଉ ଯେଉଁ ଚିତ୍ରମାନେ ଅଛି ଆମ ଡିଷ୍ଟ୍ରିକ୍ଟ ଲେବୁଲ୍ରେ ମଧ୍ୟ ମୋର ଚିତ୍ରାଙ୍କନ ବହୁତ୍ ଅଛି ମୁଁ ବହୁତ୍ ନାଁ ମାନେ କରିଛି ଯେଉଁ ଚିତ୍ରାଙ୍କନରେ ପିଲା ଛୁଆମାନଙ୍କୁ ଉତ୍ତମ ହେବାରେ ଶିଖା ଶିଖି କରେଇବାରେ ଏଜୁକେସନାଲ୍ ଲାଇନ୍ରେ ମଧ୍ୟ ମୋ ଚିତ୍ରାଙ୍କନ ବହୁତ୍ ସାହାଯ୍ୟ କ'ଣ କରିଅଛି ମୋର୍ ଚିତ୍ରାଙ୍କନ ଏପରି ଅଛି ଯେ କିଛି ଲୋକଙ୍କୁ ଉପକୃତ ମଧ୍ୟ କରିପାରୁଛି